ମୁଁ ମୋତେ ବହୁତ ଇଚ୍ଛା ସୁଇମିଂ କରିବାକୁ ଆମ ଗାଁରେ କ୍ରିଷ୍ଣା ନଦୀ ଅଛି ସେଇଠି ମୁଁ ବହୁତ ଭଲକରି ସୁଇମିଂ କରେ ମୋ ସାଙ୍ଗମାନେ ମଧ୍ୟ କୁହନ୍ତି ତୁ ତ ବହୁତ ଭଲରେ ସୁଇମିଂ କରୁଛୁ ବୋଲି ମୋତେ ମଧ୍ୟ କହିଥାନ୍ତି ଆଉ ଚାଟିକଣାରେ ମଧ୍ୟ ଗୋଟେ ପୋଖ ପୋଖରୀ ଅଛି ଯେଉଁଠିକି ଆମେ ଗୋଟେ ଥର ଯାଇଥିଲୁ ସାଙ୍ଗସାଥି ମିଶିକି ପିକନିକ କରି ଯାଇଥିଲୁ ସେଇଠି ମଧ୍ୟ ଆମେ ସୁଇମିଂ କରି ଆସିଥିଲୁ ବହୁତ ଭଲ ଲାଗିଲା ବହୁତ ଏଞ୍ଜୟ ମଧ୍ୟ ସେ ଥରକ କରିକି ଆସିଥିଲୁ ଆଉ ବହୁତ ୟମୁନା ନଦୀ ଗୋଟେ ଥର ଦେଖିବାକୁ ଯାଇଥିଲୁ ତାହାର ସୁନ୍ଦର ଆଉ କ'ଣ ତାହା ବନ୍ଧନ ମଧ୍ୟ କରିଯାଏ କରାଯାଏ ପାରେ ନାହିଁ ବହୁତ ଭଲ ଥିଲା ଆଉ ମତେ ସୁଇମିଂ କରିବାକୁ ପାଇଁ ବହୁତ ଇଚ୍ଛା ମୁଁ ପୋ ଆମ ଗାଁର ପୋଖରୀ ମାନଙ୍କୁ ଯାଏ ସାଙ୍ଗସାଥି ମାନଙ୍କ ସହିତ ଯାଏ ବହୁତ ଖୁସିରେ ପହଁରି କରି ପହଁରା ମାରିଥାଏ ଆଉ ମୋ ସାଙ୍ଗମାନେ ମଧ୍ୟ କୁହନ୍ତି ଆରେ ତୁ ତ ଭଲ ଭାବରେ ସୁଇମିଂ କରୁଛୁ ବୋଲି ମଧ୍ୟ କହିଥାନ୍ତି ଆଉ କେତେଥର ଦୁଇ ଥର ଦୁଇ ଥର ଦୁଇଟା ଲୋକକୁ ବଞ୍ଚେଇ ଥିଲି ସେଇଠି ବୁଡ଼ି ଯାଉଥିଲେ କିନ୍ତୁ ମୁଁ ସୁଇମିଂ କରି ସେ ଦୁଇଜଣଙ୍କୁ ମଧ୍ୟ କାଢ଼ିଥିଲି ଆଉ ସେ ସୁଇମିଂ କରିବା ପାଇଁ ମୋତେ ବହୁତ ଇଚ୍ଛା ଆମ ଗାଁର ପିଲାମାନେ ମଧ୍ୟ ବହୁତ ଇଚ୍ଛା କରନ୍ତି ସୁଇମିଂ କରିବାକୁ ଆମ ଅଞ୍ଚଳରେ ବହୁତ ପିଲାମାନେ ମିଶିକି ଯାଉ ଆଉ ସୁଇମିଂ କରିଆସୁ ବହୁତ ଭଲ ଲାଗେ ପୋଖରୀରେ ସୁଇମିଂ କରିବାଟା ଆଉ ଘରେ ମଧ୍ୟ ନ କହିକି ମଧ୍ୟ ଆମେ ସନ୍ଧ୍ୟାରେ ମଧ୍ୟ ପଳେଇ ଯାଇଥାଉ ସେଇଠି ବହୁତ ଭଲ ଲାଗେ ତାହା ଆଖ ପାଖରେ ଭଲ ଭଲ ଘାସ ମଧ୍ୟ ହୋଇଥାଏ ସେଇଟା ଦେଖିବାକୁ ମଧ୍ୟ ମତେ ପୋଖରୀ ପାଖରେ ବହୁତ ଭଲ ଲାଗେ ପୋଖରୀ ଆମେ ସଫା କରିବାକୁ ମଧ୍ୟ ଯାଉ ଆଉ ବାସନ ମାଜିବାକୁ ମଧ୍ୟ ପୋଖରୀରେ ଆମେ ଥାଳି ଗିନା ଧରିକି ଯାଇଥାଉ ସେଥିପାଇଁ ପୋଖରୀରେ ଆମେ ଗାଧେଇକି ମଧ୍ୟ ଆସିଥାଉ ଆମର ସବୁ କାମ ପୋଖରୀରେ ହେଇ ହେଇ ଯାଇଥାଏ ପୋଖରୀରେ ଆମେ ବହୁତ କରିଥାଉ ପୋଖରୀରେ ପଦ୍ମ ଫୁଲ ମଧ୍ୟ ଫୁଟିଥାଏ ତାହାକୁ ଆମେ କାଢ଼ି ମଧ୍ୟ ଘରକୁ ଆଣିଥାଉ ପୋଖରୀରେ ବହୁତ ମତେ ପସନ୍ଦ ଲାଗେ ସେଇଥିପାଇଁ ମୁଁ ପୋଖରୀକୁ ସବୁବେଳେ ଯାଏ